ମୁଁ ପିଲାଦିନେ ମୋ ସାଙ୍ଗମାନଙ୍କ ସହିତ ଅଶୋକଝର ବୁଲିବାକୁ ଯାଇଥିଲି ସେଠି ନା ପାହାଡ଼ ଝରଣା କଳ କଳରେ ବହୁତ୍ ସୁନ୍ଦର ଲାଗିଲା ଆମେ ନା ସାଙ୍ଗମାନେ ବହୁତ ବୁଲିଲୁ କିନ୍ତୁ ଗୋଟେ ସୁନ୍ଦର ଜାଗାରେ ପାହାଡ଼ରେ ପାଣି ଝରୁଥିବାର ଦେଖିଲୁ ସେଠି ଆମେ କିଛି ସାଙ୍ଗ ମିଶିକି ଉପରକୁ ଗଲୁ ଗଲାପରେ ଆମକୁ ଇଚ୍ଛା ହେଲାକି ଆମେ ଏଇଠି ଗୋଟେ ଫଟୋ ଉଠେଇବା ଯାହାକି ମନ୍ଦିର ବି ଅଛି ପାହାଡ଼ ଉପରେ ପାହାଚ ଉପରେ ଚଢ଼ି ଚଢ଼ି ଆମେ ଗଲୁ ଯାଇକି ମନ୍ଦିରକୁ ଯାଇ ସେଠି ଆମେ ସାଙ୍ଗ ସମସ୍ତେ ଛିଡ଼ା ହୋଇ ଫଟୋ ଉଠେଇଲୁ ବାଃ ଦେଖିଲୁ କି ଝରଣା ପାଣି ବହୁତ ସୁନ୍ଦର ଲାଗିଲା ଆମକୁ ସେଥିଲାଗି ମୁଁ ପିଲା ଦିନେ ସେହି ଫଟୋଟିକୁ ଆଜି ପର୍ଯ୍ୟନ୍ତ ଠିକ୍ ମୋର ପାଖରେ ରଖିଛି